ହଁ ଏ ଦୀପକ ବାବୁ କହୁଛନ୍ତି ଦୀପକ ଟ୍ରାଭେଲ୍ସ ଏଜେନ୍ସି ବେତନଡ଼ି ଜାଣିପାରିଲେ ଆପଣ ଏ ସେ ଗାଡ଼ି ଆପଣଙ୍କର ଗୋଟେ ବୁକ୍ ହେଇଥିଲା ଆପଣଙ୍କର ମନେ ଅଛି କି

ନାହିଁ ନାହିଁ ନାହିଁ ନାଇହିଁ ନାହିଁ ଆପଣ ଏମିତି କଥାବାର୍ତ୍ତା କଲେ ହବ ନା ଆମେ ଅଧଘଣ୍ଟା ହେଲେ ଆପଣ ଅପେକ୍ଷା କରିଛୁ ବାରମ୍ବାର ଆପଣଙ୍କୁ ଫୋନ କରୁଛୁ ଆପଣ ଫୋନଟା ରିସିଭ୍ କରୁନାହାନ୍ତି ଏବେ ଦଶ ମିନିଟ ବାର ରିସିଭ୍ କରୁଛନ୍ତି ଯଦି ଆପଣ ପୁଣି ଓଲାଟା କହୁଛନ୍ତି କ'ଣ ନା ଗାଡ଼ି ଲେଟ୍ ହବ ଲେଟ୍ ହେଲା ଆମ ଆମେ କାହିଁ ଆପଣଙ୍କୁ କରିଦେଇଥାନ୍ତୁ ଆପଣ ପଇସାଟେ ନେବେ ନା ଆପଣ କାମ କରନ୍ତୁ ଆପଣଙ୍କର ଗାଡ଼ି ଆମର ଦରକାର ନାହିଁ ଆଜ୍ଞା ବୁଝିଲେ ଆମର ଗାଡ଼ି ମୁଁ ଠିକ୍ କରିସାରିଛୁ ଆପଣ ଗାଡ଼ି ଦରକାର ନାହିଁ ଆମେ ଯଦି ସଠିକ୍ ସମୟରେ ଗାଡ଼ିଟା ନ ପାଇଲୁ ତା'ହେଲେ ଆମର ଗାଡ଼ିଟା କାହିଁକି ଯିବୁ ନାହିଁ ନାହିଁ ନାହିଁ ନାହିଁ ଆପଣ ଏତେ କଥା କହିବା ଦରକାର ନାହିଁ ମୁଁ ବୁଝାନ୍ତୁନି ଏତେ ଆମେ ଗାଡ଼ି ଠିକ୍ କରିଛୁ ଆଜ୍ଞା ନା ନା ନା ପଢ଼ାଇବା ଦରକାର ନାହିଁ ମୁଁ ଆପଣଙ୍କୁ ଏତିକି କହିଲି ସେତିକି କରନ୍ତୁ ଆପଣଙ୍କ ଗାଡ଼ି ଆମେ ନେବୁ ନାହିଁ ମୋର ଗାଡ଼ି ଆସିଲା ହଁ ଆଉ ଆପଣଙ୍କୁ ସେ ଗାଡ଼ି କ୍ୟାନସଲ୍ କରନ୍ତୁ ଆମେ ଗାଡ଼ି ନେଇକି ଯାଉଛୁ ଆଉ ଫୋନ କରିବାକୁ ଦରକାର ନାହିଁ ଆପଣ କାଲି ଜଣାଇ ଦେବା ପାଇଁ ଫୋନଟା କରିଥିଲୁ ରଖନ୍ତୁ